ଦଶ ରୁ ଦଶଲକ୍ଷ ମଧ୍ୟରେ ଥିବା ପାଞ୍ଚଟି ସଂଖ୍ୟା ହେଲା ଛଅଲକ୍ଷ ଅଠସ୍ତରୀହଜାର ପାଞ୍ଚଶହ ଚାରି ନଅଲକ୍ଷ ଅଠାଅଶିହଜାର ଛଅଶହଦୁଇ ତିନିଲକ୍ଷ ଅଡ଼ଚାଳିଶହଜାର ତିନିଶହପନ୍ଦର ଛଅଲକ୍ଷ ବାଇଶହଜାର ଦୁଇଶହନବେ ପାଞ୍ଚଲକ୍ଷ ଚାଳିଶହଜାର ସାତଶହପଚାଶ